ମୁଁ ତାରିଣୀ ହୋଟେଲରୁ ବିରିୟାନୀ ମଗାଇଥିଲି ବିରିୟାନୀଟା ଭଲ ଭାବି ମଗାଇଥିଲି ହୋଟେଲଟା ଭଲ ବୋଲି ଭାବିଥିଲି କିନ୍ତୁ ମୁଁ ଜାଣିନଥିଲି ଯେ ବିରିୟାନୀଟା ଏତେ ଖରାପ ପଡ଼ିବ ବୋଲିକି ବହୁତ ଖରାପ ଲାଗୁଛି ଆଉ ମୁଁ ତାକୁ ନେବି ନାହିଁ ମୋ ପାଖରେ କ୍ୟାସ୍ ନାହିଁ ଅନ୍ଲାଇନ୍ ପେମେଣ୍ଟ କହୁଛନ୍ତି ନେବେ ବୋଲି ଅନ୍ଲାଇନ୍ ପେମେଣ୍ଟ ମୋ କତିରେ ନାହିଁ ଆଉ କ୍ୟାସ୍ ନେଇ ହଉଛି ମୁଁ ଦେଇପାରିବି ନାହିଁ ସେଥିପାଇଁ କ୍ଷମା କରିବେ ମୋତେ ଅଶେଷ ଅଶେଷ କ୍ଷମା କରିବେ ସେଥିପାଇଁ ମୁଁ ବହୁତ କ୍ଷମା ମାଗୁଛି